ଆମ ଭାରତରେ ହଉ ଆମ ଓଡ଼ିଶାରେ ହଉ ସମସ୍ତେ ଚାହା ପ୍ରେମୀ ଆମ ଭାରତରେ ଆସାମ ଜିଲ୍ଲାରେ ଅଧିକରୁ ଅଧିକ ଚାହା ଚାଷ ହୁଏ ଏବଂ ଭାରତରେ ସମସ୍ତେ ସକାଳେ ସଞ୍ଜରେ ଚାହା ପିଇବା ପାଇଁ ବହୁତ ପସନ୍ଦ କରନ୍ତି ଚାହାର ବି ଅଲଗା ଅଲଗା ପ୍ରକାର ଅଛି ଯେମିତି ଆମର କ୍ଷୀରରେ ଚାହା ହୁଏ ତା'ପରେ ଆମର ନାଲି ଚାହା ହୁଏ ଲେମନ୍ ଟି ବ୍ଲାକ୍ ଟି ଏମିତି ବହୁତ ସାରା ଅଛି ଚାହା ବଟ୍ ଆମର ସବୁଠାରୁ ବେଷ୍ଟ ଯେଉଁଟା ସେଇଟା ହେଲା କ୍ଷୀର ଚାହା ସେଇଟା ପାଟିକି ମଧ୍ୟ ବହୁତ ସ୍ୱାଦ ଲାଗେ ତା' ସହିତ ଦେହକୁ ବି ବହୁତ ଭଲ ଲାଗେ ତାକୁ ପିଇ ସାରିଲା ପରେ ଗୋଟେ ଅଲଗା ପ୍ରକାର ସତେଜତା ଅନୁଭୂତି ହୁଏ ଯେମିତି ମାନେ ଦେହ ପୁରା ଦୁର୍ବଳ ଲାଗୁଥିବ ଚାହାଟେ ପିଇଦେଲା ପରେ ଦେହ ଏକଦମ ସେ ମାନେ ପୁରା ସତେଜ ହେଇଯିବ ପୁଣି ଥରେ ମାଇଣ୍ଡ ପୁରା ରିଲାକ୍ସ ହେଇଯିବ ତ ଆପଣ ମାନେ ଚାହା ବନାଇ ଜାଣିନ୍ତି କି ତ ମୁଁ ମୁଁ କହୁଛି କେମିତି ହବ ଫାର୍ଷ୍ଟ କ'ଣ ହବ ଫାର୍ଷ୍ଟ କ୍ଷୀର କ୍ଷୀର କ୍ଷୀରକୁ ଆଉଟିବା ପାଇଁ ବସା ହେବ କ୍ଷୀର କଞ୍ଚା କ୍ଷୀରକୁ ଆଉଟିିବା ପାଇଁ ବସା ହେବ ତ ଆଉ ଟିକେ ଗରମ ହେଇ ଆସିଲେ ତା' ଦେହରେ ଚାହା ପତି ପଡ଼ିବ ଚାହା ପତି ପଡ଼ି ସାରିଲା ପରେ ସେଥିରେ ଚିନି ପଡ଼ିବ ଦେନ୍ ତା' ଉପରେ ତା' ଦେହରେ ଅଦା ଛେଛା ହେଇକି ପଡ଼ିବ ଗୁଜୁରାତି ପଡ଼ିବ ଲବଙ୍ଗ ପଡ଼ିବ ଲୁଣ ବି ଅଳ୍ପ ଟିକେ ଲୁଣ ପଡ଼ିବ ନହେଲେ ଖରାପ ହେଇଯିବ ଚାହା ତା'ପରେ ତାକୁ ଆଉ ଟିକେ ଫୁଟାଇକି ସିଝିବା ପର୍ଯ୍ୟନ୍ତ ରହିବ ଯେମିତି ରେଡ଼୍ କଲର୍ ହେବା ଯାଏଁ ତାକୁ ଟିକେ ଫିକା ପିଙ୍କ ବା ରେଡ଼୍ ହେଇ ଆସିଲେ ତାକୁ ଆମେ ତାକୁ ଆମେ ଚୁଲି ବା ଗ୍ୟାସ୍ ବା ଇଣ୍ଡକ୍ସନ୍ ଓହ୍ଲାଇ ଦେଇକି ତାକୁ ଛାଣିକି ଚାହା ଚଣାରେ ଛାଣିକି କପ୍ରେ ସର୍ଭ କରାହେବ ଡାଟ୍ସ ଠୁ ଆମେଜିଙ୍ଗ ସେଇଟା ବହୁତ ଭଲ ଲାଗେ ଆକ୍ଚୁଆଲି ଆମ ଭାରତରେ ସମସ୍ତେ ଚାହା ପିଇବା ପାଇଁ ବହୁତ ପସନ୍ଦ କରନ୍ତି ସେ ଯେମିତି ଆମର ଗୋଟେ ଏନର୍ଜି ଡ୍ରିଙ୍କ ତା' ନାଁ ହେଲା ଚାହା